ସାଧାରଣତଃ ଆମ ସମାଜରେ ବହୁତ ଗୁଡ଼ିଏ ରୋଗ ବାହାରି ପଡ଼ିଲାଣି ସେଥିମଧ୍ୟରୁ କୋଷ୍ଠକାଠିନ୍ୟ ଅନ୍ୟ ଗୋଟିଏ ରୋଗ କୋଷ୍ଠକାଠିନ୍ୟ ଦ୍ୱାରା ଲୋକମାନଙ୍କୁ ବହୁତ କଷ୍ଟ ଅନୁଭବ ହୁଏ ଏହାର ଉପଚାର କରିବାପାଇଁ ଲୋକମାନେ ଡାକ୍ତରଖାନା ଯାଇଥାନ୍ତି ଡାକ୍ତରଖାନା ଯିବା ପରେ ବି ତା ଘରୋଇ ଉପଚାର କିଛି ରହିଛି ଯାହାକି ଲୋକପ୍ରିୟ ଏବଂ କୋଷ୍ଠକାଠିନ୍ୟ ହେବାର ମୁଖ୍ୟ କାରଣ ହେଉଛି ଆମର ଯାହାବି ତେଲମସଲା ଖାଇଲେ ସେଟା କୋଷ୍ଠକାଠିନ୍ୟ ବେଶି ହୁଏ ତ କୋଷ୍ଠକାଠିନ୍ୟ ଦୂର କରିବାପାଇଁ ଆମର ତେଲ ମସଲା ଠୁ ଦୂରାଇ ରହିବା ଉଚିତ ଏଥିରେ ମଧ୍ୟ ଗାଁରେ କୋଷ୍ଠକାଠିନ୍ୟ ଦୂର କରିବାପାଇଁ କିଛି ଉପଚାର ଲୋକଙ୍କ ଉପଚାର ରହିଛି ଯାହାକି ଆମେ ତେଲ ମସଲା ଠୁ ଦୂରାଇ ରହିବା ପନିପରିବା ବେଶି ଖାଇବା ରାତିରେ ସନ୍ତୁଳା କି ରୁଟିକୁ ସେର ଖାଇବା ଏହାଦ୍ୱାରା ଆମେ କୋଷ୍ଠକାଠିନ୍ୟକୁ ଦୂରାଇ ପାରିବା